ବହୁତ କିଛି ଅଛି ଦୁନିଆରେ ପଚରା ପଚରି କରିବା ପାଇଁ ବର୍ଷ ବର୍ଷ ଧରି ଭାରତର ମନୋରଞ୍ଜନ ଶିଳ୍ପ କିପରି ବିକଶିତ ହେଉଛି କେତେ କ'ଣ ଦେଶର କେତୋଟି ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ସ୍ଥଳି ମଧ୍ୟ ଅଛି ଭାରତର ଲୋକ ମାନେ ବହୁତ କିଛି ଦେଖିବାକୁ ପସନ୍ଦ ମଧ୍ୟ କରନ୍ତି ବହୁତ ପ୍ରକାରର ବିଷୟ ବସ୍ତୁ ଉପଭୋଗ କରିବାକୁ ମଧ୍ୟ ପସନ୍ଦ କରନ୍ତି ତାଙ୍କର ପସନ୍ଦ ବହୁତ ଆମ ଭାରତରେ ତ କେତେ କ'ଣ ସବୁ ଅଛନ୍ତି ଆଉ